ଏଇଟା ପଲ୍ୟୁଟ୍ରି ଫାର୍ମ ଲାଗିଛି ନା

ପଲ୍ୟୁଟ୍ରି ଅଛି ଆପଣଙ୍କ ପାଖରେ ୱେଟ୍ କେମିତି ଅଛି ଏବେ ଦୁଇ କିଲୋ ରେଟ୍ କେତେ ପକାଉଛନ୍ତି ଆପଣ ଦୁଇଶହ କୋଡ଼ିଏ ଆଜ୍ଞା ଦୁଇଶହ କୋଡ଼ିଏ ଯଦି ହେଇଥିବ ହେଲେ ଏମାନଙ୍କର ଗୋଟେ କ୍ୱିଣ୍ଟାଲ୍ କେତେଟା ଆଇବ

ଏଇଟା ଯଦି ହେଇଥିବ ନାଇଁ ରେଟ୍ କେତେ ହେଉଛି କେତେ ଟୋଟାଲଟା କି ପାଞ୍ଚ ଛଅ ହଜାର ପଡ଼ିଯିବନି କି ମୁଁ ଆପଣଙ୍କର ଏ ଫାର୍ମଟା ଅଛି କେଉଁଠି ମୈତ୍ରୀ ଛକ ସେଇଟା କେଉଁଠି ଅଛି

ହଁ ହଁ ସେଇଠି ଅଛି କି ହଁ ଆପଣ ଏକା ଓନର୍ ନା ଆପଣ ସେଇଠି କାମ କରୁଛନ୍ତି ଆଉ ନିଜେ ଏକା ଛୁଆ ଆଣିକି ଫୁଟଉଛନ୍ତି ନାଇଁ କି

ହଁ ମୋର ଗୋଟେ ପ୍ରୋଗ୍ରାମ୍ ଅଛି ତ

ଦୁଇ କ୍ୱିଣ୍ଟାଲ୍ କେମିତି କେତେ କ'ଣ ଲାଗିବ ବୁଝିଲେ ଆପଣ ଟିକିଏ ଲାଇନରେ ରୁହନ୍ତୁ ମୁଁ ହିସାବ କରି କହୁଛି ଆପଣଙ୍କୁ

ଆମର ଟୋଟାଲ୍ ଅର୍ଡ଼ର ଦିଆ ହେବ

ଆମର ଟୋଟାଲ ଅର୍ଡ଼ର ହେବ ଆପଣଙ୍କର ପାଞ୍ଚ କ୍ୱିଣ୍ଟାଲ୍ ବୁଝିଲେ ଏବେ ଆପଣଙ୍କୁ ଆଡ଼ଭାନ୍ସ କରି ଦେଇଥିବି କେତେ ଆଉ ଆପଣ ଆପଣମାନେ ଯେଉଁ ଚିକେନଟା ପୂରା କାଟିକି ଦେଇ ଦେବେ ନା କାଟିକି ନେଲେ କ'ଣ ଏକ୍ସଟ୍ରା ପଇସା ପକେଇବ ନା ସେ ପଇସା ଭିତରେ ଏକା

ନାଇଁ ଆଜ୍ଞା ଟିକିଏ ରେଟ୍ କମାନ୍ତୁ ଏତେ ପାଞ୍ଚ କ୍ୱିଣ୍ଟାଲ୍ ନେବୁ ସେ ପାକିଙ୍ଗ୍ ପଇସାଟା ନେଲେ ଟିକିଏ ବାଧିଯିବ ଆଜ୍ଞା ହେଲେ ଆପଣ ସେ ପଲ୍ୟୁଟ୍ରି ଏକା ଧରନ୍ତୁ ସେ ପାକିଙ୍ଗକୁ ଧରନ୍ତୁ ନାହିଁ

ହେଲେ ଆମର ଦରକାର ଅଛି ଆପଣଙ୍କର ଆଜି କେତେ ତାରିଖ ଅଛି ଆଜି ଉଣେଇଶ ତାରିଖ ଉଣେଇଶ ତାରିଖ ହେଲେ ଆମରକୁ ପଚିଶ ତାରିଖ ପଚିଶ ତାରିଖରେ ଆପଣ ଦେବେ

ମୋ ଆଡ୍ରେସ୍ ହେଉଛି ବାଲିମେଲା ଡ୍ରଗ୍ ଲାଇନ୍

ଆପଣ ସେଇଠି ଆସିକରି ଫୋନ୍ କରନ୍ତୁ ଆମ ପିଲାମାନେ ଯିବେ ଧରି ଆସିବେ ହୁଁ ହେଉ ରହିଲି ହଁ ଠିକ୍ ଅଛି